ପନ୍ଦର ଜାନୁଆରୀ ଦୁଇ ହଜାର ପାଞ୍ଚ ତେର ଫେବୃଆରୀ ଉଣେଇଶିଶହ ଅଠାନବେ ଏଇ ତେଇଶି ଅକ୍ଟୋବର ତେର ଅଠାନ ପଞ୍ଚାଅଶୀ ପଚିଶି ମାର୍ଚ୍ଚ ପନ୍ଦର ଅଠାନବେ ଏକତିରିଶି ଡିସେମ୍ବର ଚଉଦ ଅଠାନବେ